ଖାନା ବନାନା ବୋଲିକି ଆମେ ରେସିପିକେ ସଠିକ୍ ଭାବେ ବ୍ୟବହାର୍ ନାଇଁ କରିକିରି ଆମର ପରିବାରରେ ଯେନ୍ ଛୁଆ ପୋତା ଦିଶନ୍ ସେମାନଙ୍କୁ ବି ତାଙ୍କର ବି ସ୍ୱାଦ ହିସାବେ ଛୁଆମାନଙ୍କୁ ଦେଖିକରି କର୍ବାକେ ପଡ଼୍ସି କେନ୍ ଛୁଆ ନୁନ୍ ଯୋହର୍ ନ ଖାଏ କେନ୍ ଛୁଆ ମିର୍ଚା ଯୋହର୍ ନ ଖାଏ ସେ ହିସାବରେ ଆମେ ଖାଦ୍ୟ ବନାବାର୍ ପଡ଼ୁଛିଁ ମିର୍ଚା ଲଗ୍ବାର୍ ହେଲେ ଟିକେ ଉଞ୍ଚି ନବାର ପଡ଼ବା ଆଉ ସେ ତାର ପରେ ପରେ ଆମେ ମିର୍ଚା ଲଗାମା ତାପରେ ଯେ ନୁନ୍ ଜହର୍ ଲଗଉ ଖାଇବାର୍ ଥିବ ଆସେ ତା' ଆଗେ ଟିକେ ଲଙ୍କା କି ଲୁନ୍ ଲଗେଇ କି ଦେବାର୍ ପଡ଼ବା ଏନ୍ତା କରି କିରି ଆମର ସ୍ୱାଦ ହିସାବେ ଆମେ ଆମର ଖାଦ୍ୟ ବନାସୁଁ ଖାନା ବନାସୁଁ ଆଉ ଏନ୍ତା ହିସାବେ ଦୁଇ ପ୍ରକାର୍ ତିନି ପ୍ରକାର୍ ବି ଲୋକ୍କେ ଆମେ କିଏ ମିର୍ଚା ଖାଉଛି ତ ମିର୍ଚା ହିସାବରେ ଦେବାର୍ ପଡ଼ିବ କିଏ ନୁନ୍ ଖାଉଛି ତ ନୁନ୍ ହିସାବରେ ଦେବାକୁ ପଡ଼ିବ ଏନ୍ତା ହିସାବରେ ଆମେ ଖାନା ବନାଉଛୁଁ